ହଁ ଆମର୍ ସ୍କୁଲ୍ନେ ଇତିହାସ ସବ୍ଜେକ୍ଟ ପଢ଼ା ହେସି ବହୁତ୍ ଭଲ୍ ଥିଲା ସାର୍ମାନେ ବି ଭଲ୍ ପଢ଼ାହନ୍ ଭଲ୍ ବି ଲାଗେ ବହୁତ୍ ପଢ଼ୁ ଥିଲେ ଭଲ୍ ଲାଗୁଥିବା ନେଇ ପଢ଼ିଲେ କଷ୍ଟ ଲାଗୁ ଥିବା ତେବେ ବି ବହୁତ୍ ଭଲ୍ ଲାଗେ ଯାହା କି ଏ ମହାରାଜାମାନଙ୍କର କଥା ଶୁନ୍ବା କେ ଭଲ୍ ଲାଗେ ଆର୍ ବୁଝି ବି ପାରୁଁ ଆମେ ସେ ଯୁଗର କଥା ଶୁନ୍ବା କେ ବି ଭଲ୍ ଲାଗେ ବୁଝି ବି ପାରୁ ଲେକିନ୍ ହେତ୍କି ଯେ ଯେ ନେଇ ପଢ଼ି ପାର୍ବା ତାକେ ଟିକେ କଷ୍ଟ ଲାଗେ ତେବେ ବି ଟିକେ ଭଲ୍ ଲାଗେ ମୋର୍ ସାଙ୍ଗସାଥି ମାନେ ଟିକେ ବୁଝି ନେଇ ପାରିଲେ ମୁଁ ବୁଝେଇଁ ଦିଏଁ ତେବେ ବି ସେ ମଜା ଗୋଟେ ଥିଲା ବୁଝି ପାର୍ବା କି ଯେ ଭଲ୍ ଲାଗେ ମୋର୍ ସାଙ୍ଗ୍ମାନେ ବି ଠିକ୍ ପଢ଼ୁଥିଲେ ମୁଇଁ ବି ପଢ଼ୁଁ ଥିନୁଁ ସାଙ୍ଗ ପଢ଼ୁଁ ଥିନୁଁ ଭଲ୍ ଲାଗେ